ହଁ ମୁଇଁ ନାସ୍ତା ବନାଲି ଚଉମିନ୍ ବାନାସିଁ ମଞ୍ଚୁରିଆନ୍ ବନାସିଁ ଚଉମିନ୍ କେ ବତୁରେଇ ନେମି ଗରମ୍ ପାନି ପକେଇନେମି ଆଉ ସେଟାକେ ଛାନିଦେମି ଆଉ ସବୁ ସକ୍ସମାନେ ପକେଇକରି ସେଟାକେ ବନାସିଁ ମଞ୍ଚୁରିଆନ୍ ବନାମି ମଞ୍ଚୁରିଆନ୍ କେ ବନ୍ଧାକୋବି କାଟ୍ମି ଟିକ୍ ଟିକ୍ କରି ସେନ ବେସନ୍ ଆଉ ଆରାରୁଟ୍ ପାଉଡ଼ର୍ ମିଶାମି ସେଟାକେ ଛାନ୍ମି ସେଇଟା ଛାନିସାରିଲେ ତାର୍ ପରେ ତାହାକେ ଫିର୍ ରଖ୍ମି ଫେର୍ ସକ୍ସମାନେ ପକେଇକରି ତାହାକେ ବନାମି ସେରା ବନାଲେ ଖାଇବାର୍ ଲାଗି ବହୁତ ଟେଷ୍ଟି ଲାଗ୍ସି ଆଉ ଆମର୍ ଘର ସମସ୍ତେ ସେରାକେ ବହୁତ ପସନ୍ଦ କର୍ସନ୍ ଆଉ ଖାଏସନ୍ ଆଉ ଆରୁ ବି ବନାସିଁ ସୁଜି ବନାସିଁ ସୁଜି ହାଲୁଆ ବି ବନାସିଁ ଆଉ ସୁଜି ଉପମା୍ ବି ବନାସିିଁ ଆଉ ସୁଜିର ସିମେଇଁରେ ଗୁଡ଼ୁ ଦେଇକରି ସିମେଇଁ ବନାସିଁ ଆଉ ସେଟାକେ ବହୁତ କରି କରି ଖାଏସୁଁ ଭଲ୍ ଲାଗ୍ସି ଆଉ ଯେନ୍ ଯେନ୍ ନାସ୍ତା ବନେଇପାର୍ଲି ଆଉ ହେନ୍ତା ଗୁଟେ ନାସ୍ତା ନାଇ ବନେ ସବୁ ପ୍ରକାରର ଗୁଟେ ଗୁଟେ ଦିନ୍ ବନାସିଁ ଯେ ସବୁକେ ଦେଖି ଦେଖି କରି ଭଲସେ କଟା ବଛା କରି କରି ଦେଖିକରି ସବୁ ବନାସିଁ ଆଉ ଭଲ୍ ବି ଲାଗ୍ସି ଆହୁରି ସେଟାକେ ଦେଖ୍ସୁଁ ଆରୁ ଆମେ